ଦେଖନ୍ତୁ ମୋତେ କାଗଜ କଲମରେ ଲେଖିବାକୁ ଏକା ବହୁତ ଭଲ ଲାଗେ କାହିଁକିନା ଆମ ଛୋଟ ବେଳଠୁ କାଗଜ କଲମରେ ଲେଖି ଆସୁଛି କି ନା ସେଥିପାଇଁ କାଗଜ କଲମରେ ଭଲ ଲାଗେ ଆଉ ଏବେ ଲେଖୁ ଲେଖୁ ଅଭ୍ୟାସ ହୋଇଯାଇଛି ଆଉ ତାପରେ କାଗଜ କଲମରେ ଲେଖେଇଲେ କ'ଣ ହେଉଛି ନା ହାତ ତ ବି ଟିକେ ଫ୍ରି ହେଉଛି ନା ସେ ତ ସେ ଟାଇପିଂରେ ସେ ମଜାଟା ନାହିଁ ଆଉ ଆମେ ଟାଇପିଂ କରିବା କରିବା ପାଇଁ ମାନେ ଏଇଠୁ ସେଇଠୁ ହାତ ଇଏ ହେଉଛି ନା ଆଉ କାଗଜ ପେନ୍ରେ ସୁନ୍ଦରଭାବରେ ମାନେ ଲାଇନ ବାଇ ଲାଇନ୍ ମାନେ ଲେଖି ହେଉଛି ସେଥିପାଇଁ କାଗଜ କଲମଟାକୁ ଭଲ ଲାଗେ ତାପରେ ଏବେ ଲେଖୁ ଲେଖୁ ହ୍ୟାଣ୍ଡରାଇଟିଂ ବି ଭଲ ହୋଇଯାଇଛି ଆଉ ଲେଖୁ ଲେଖୁ ଅଭ୍ୟାସ ଭଲ ହୋଇଯାଇଛି ଅଭ୍ୟାସ ବି ହୋଇଯାଇଛି ସେଇଥିପାଇଁ ଭଲ ଲାଗେ